ମୁଁ ପ୍ରୋ ବହୁତ ଗୁଡ଼ାଏ ପ୍ରତିମୂର୍ତ୍ତି ତିଆରି କରିଅଛି ଆମ ଗ୍ରାମାଞ୍ଚଳରେ ଯେତେବେଳେ ଭାଲୁକୁଣି ପୂଜା ହୋଇଥାଏ ସେତେବେଳେ ଭାଲୁକୁଣି ମାଆଙ୍କର ମୁଁ ପ୍ରତିମୂର୍ତ୍ତି ବହୁତ ସମୟରେ ବନେଇଛି ଏବଂ ତା'ସହିତ ଗଣେଶ ଠାକୁରଙ୍କର ପ୍ରତିମୂର୍ତ୍ତି ତା ସହିତ ଅନ୍ୟାନ୍ୟ ପ୍ରତିମୂର୍ତ୍ତି କିମ୍ବା ଘରର ଆକୃତି ମୁଁ ସବୁ ଜିନିଷର ନିର୍ମାଣ କରିଛି ମୁଁ ଏହି ସବୁ ନିର୍ମାଣ ମାଟିରେ କରିଥାଏ ଅଥବା ଯୋ କ୍ଲେ ଆସୁଛି ସେଥିରେ କରିଥାଏ ମୁଁ ସବୁଠାରୁ ବଡ଼ ମୂର୍ତ୍ତି ବାନେଇଥିଲି ଭାଲୁକୁଣି ମାଆଙ୍କର ସେଇ ମାଆଙ୍କର ମୁଁ ସବୁଠାରୁ ବଡ଼ ମୂର୍ତ୍ତି ବନେଇଦେଇଥିଲି ଯାହାକୁ ଆମେ ଆମ ଭାଲୁକୁଣି ଶାଳାରେ ରଖି ପୂଜା କରୁଥିଲୁ ତାପରେ ଗଣେଶ ଠାକୁରଙ୍କ ବି ମୂର୍ତ୍ତି ବନେଇଛି ତା' ସହିତ ମୁଁ ଅନେକ ଛୋଟ ଛୋଟ ମୂର୍ତ୍ତି ମଧ୍ୟ ବନେଇଛି ସେ ସବୁକୁ ବନେଇଲା ବେଳେ ମୋର ଟିକିଏ ଅସୁବିଧା ହୁଏ ଆକୃତି ଗୁଡ଼ିକ ହୋଇପାରେନାହିଁ ଠିକ ସେ ମୁଁ ତାକୁ ତଥାପି ଶୁଖେଇ ସାରିଲା ପରେ ଯଦି ମୁଁ ବନେଇଲା ବେଳେ କିଛି ହୋଇପାରେନାହିଁ ତାହେଲେ ତାକୁ କାଟି କାଟି କରିବାକୁ ଚେଷ୍ଟା କରେ ଆଉ ଏସବୁ ଜିନିଷ କରିବାର ପ୍ରେରଣା ମୋର ଏତେ କି ଗୋଟିଏ ଜିନିଷର ଚିତ୍ରାଙ୍କନ କରିବ ତାହା ବହୁତ ସୁନ୍ଦର ଲାଗେ ତାକୁ ରଙ୍ଗ ଦେବା ତାହା ଆହୁରି ସୁନ୍ଦର ଲାଗେ ଆଉ ତାର ଯଦି ଗୋଟିଏ ଭଲ ପ୍ରତିମା ବନେଇ ଦେବେ ଆପଣ ମୂର୍ତ୍ତି ବନେଇ ଦେବେ ତାହାଲେ ତାର ସୌନ୍ଦର୍ଯ୍ୟ ଆହୁରି ବଢ଼ିଥାଏ ଆଉ ସେହିଭଳି ଏକ ସୁନ୍ଦର ପ୍ରତିମୂର୍ତ୍ତି ମୁଁ ନିଜ ହାତରେ ଗଢ଼ି ତୋଳିବାକୁ ଚାହୁଁଥିଲି ତାହା ହିଁ ଥିଲା ମୋର ପ୍ରେରଣା ଏହିଭଳି ଭାବରେ ମୁଁ ମୂର୍ତ୍ତି ଗୁଡ଼ିକ ଗଢ଼ିଥାଏ ଏବଂ ମୋ ଆଖପାଖରେ ଲଉଥିବା ରହୁଥିବା ଲୋକମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରନ୍ତି